ଓଡ଼ିଶା ଓଡ଼ିଶାର ମନୋରଞ୍ଜନ ଶିଳ୍ପ ଭାରତର ଅନ୍ୟ ରାଜ୍ୟ ତୁଳନାକେ ଟିକେ ଅଟେ ଟିକେ ଅଟେ କାରଣ ଆମ ଓଡ଼ିଶାରେ ଯେପରିକି ଢେମସା ଡ୍ୟାନ୍ସ ଢେମସା ଡ୍ୟାନ୍ସ ହେଉଛି ଗୀତ ହେଉଛି ଓଡ଼ିଆ ଓଡ଼ିଆ ନାଟ ହେଉଛି ସବୁ କିଛି ହେଉଛି ଆମ ଓଡ଼ିଶାରେ ଦେଖିବାକୁ ଭଲ ଲୁଛିି ସବୁକିଛି ମାନେ ଅଲଗା ପ୍ରକାର ଆଗରେ ଯେପରିକି ସେ ଯାତ୍ରା ହଉଥିଲା ନାଟ ହଉଥିଲା ଏବେ ସେଟା ଧୀରେ ଧୀରେ କମିଯାଉଛି ଆମର ଏଇ ଓଡ଼ିଶାରେ ଏନା ସବୁ ମାଲକାନଗିରିରେ ସେ ନାଟ ହେଉଛିି ତା ବହୁତ କିଛି ହେଉଛିି ନା ତାପରେ ଆମ ଆମ ଆଡ଼େ ସବୁ ଜାଗାରେ ନାନା ଜାଗାରେ ବଡ଼ ବଡ଼ ପୂଜା ହେଉଛି ସବୁକିଛି ହେଉଛି ସମସ୍ତେ ଆସୁଛନ୍ତି ସବୁକିଛି ଦେଖିବାକୁ ସବୁ ଭଲ ଲାଗୁଛି ସବୁ ସବୁକିଛି ନୂଆ ନୂଆ ଜିନିଷ ବାହାରୁଛି କିଣିବାକୁ ଇଚ୍ଛା ହେଉଛି ଆମେ ନିଜ ସେଇ ଜାଗାରେ ଯାଇକି ପୂଜାରେ ଆମେ ସବୁକିଛି ଧରିକି ଆସୁଛି ସବୁ କିିଛି ଭଲ ଲାଗୁଛି